ଓଡ଼ିଆ ଭାଷା ଆମର ସାଂସ୍କୃତିକ ପରିଚୟର ବିଭିନ୍ନ ଭାବରେ ପ୍ରଭାବିତ କରିଥାଏ ଯେକୌଣସି ଜାଗାରେ କୌଣସି ନାଚ ଗୀତ ହେଲେ ଓଡ଼ିଆ ଓଡ଼ିଆ ଓଡ଼ିଆ ଭାଷାରେ ଆମ ପିଲାମାନେ ସବୁ ପ୍ରତିଯୋଗିତାରେ ଭାଗ ନେଇଥାଆନ୍ତି ଏବଂ ଓଡ଼ିଆ ଭାଷାର ଏହି ସେମାନେ ଗୀତ ବୋଲିଥାନ୍ତି ଏବଂ ନାଚ କରିଥାନ୍ତି ଓଡ଼ିଆ ଭାଷା ଆମ ପ୍ରଥମ ପ୍ରଥମର ହେଲା ମାତୃଭାଷା ଆମ ମାଆର ଭାଷା ଭାଷା ହିଁ ମାଆ ଓଡ଼ିଆ ତେଣୁ ଆମ ସାଂସ୍କୃତିରେ ବିଭିନ୍ନ ପର୍ବପର୍ବାଣି ବାରମାସରେ ତେର ପର୍ବ ହୁଏ ଆମ ଓଡ଼ିଆ ସଂସ୍କୃତିକୁ କେହି ଭୁଲିନଥାନ୍ତି ତାହାର ପରିଚୟ ଦେବାକୁ ଯାଇ ଓଡ଼ିଆଭାଷା ଓଡ଼ିଆରେ ଯେତିକି ପର୍ବପର୍ବାଣି ଯେମିତି କି ଦଶହରା ରଜ ଏସବୁ ଦିନରେ ଆମ ଓଡ଼ିଆ ସଂସ୍କୃତି ଓ ସଂସ୍କୃତିର ଯେଉଁ ଅଛି ତିନିଦିନ ଧରି ପାଳନ କରିବେ ଏ ଦଶହରାକୁ ଦଶଦିନ ଧରି ପାଳନ କରିବେ ଓଡ଼ିଆ ଓଡ଼ିଆ ଭାଷାର ଲୋକମାନେ ସେସବୁ ପାଳନ କରନ୍ତି ଏବଂ ତାଙ୍କ ସାଂସ୍କୃତିକ ପରିଚୟ ଦିଅନ୍ତି